ମୋର ସବୁଠାରୁ ବଡ଼ ଶକ୍ତି ହେଲା କାମ କରିବା ଏବଂ ପାଠ ପଢ଼ିବା ମୁଁ କ୍ଷେତକୁ ଗଲେ କାମ ବହୁତ ସମୟ କରିପାରେ ଆଉ ପାଠ ପଢ଼ିଲେ ବି ବହୁତ ଭଲ ପାଠ ପଢ଼ିପାରେ ହେଲେ ପରିଶ୍ରମ କରି ପାଠ ପଢ଼ିବାଟା ମୋତେ ବହୁତ ପସନ୍ଦ କିନ୍ତୁ ମୋର ଗୋଟେ ଦୁର୍ବଲତା ହେଉଛି ମୁଁ କାମ କରିବା ସମୟରେ ବି ମୋତେ ନିଦ ଆସେ ମୋତେ ସମସ୍ତେ ସେଥିପାଇଁ ଅଳସୁଆ ଭାବନ୍ତି କିନ୍ତୁ ମୁଁ ଅଳସୁଆ ନୁହେଁ ମୋର ଗୋଟେ ନିଦ ଆ ଆସିବାର ଗୋଟେ ଅବ ନ ଆସିବାର ଆସିବାର ଗୋଟେ ଅଭ୍ୟାସ ହୋଇଯାଇଛି ମାନେ ପ୍ରତ୍ୟେକ ହାଡ଼ ପରିଶ୍ରମ ଯଦି କଠିନ ପରିଶ୍ରମ ହେଇଗଲା ମାନେ ମୋତେ ନିଦ ଆସିଯିବ ହେଲେ ମୁଁ ସେ ଜିନିଷଟା ଭଲ ନୁହଁ ଦୁର୍ବଲ ନିଦ ଆସିବାଟା ଗୋଟେ ଖରାବ ଦୁର୍ବଲତା ମୁଁ ଚେଷ୍ଟା କରୁଛି ସେ ଦୁର୍ବଳତା କୁ ଏଡ଼େଇ ଯାଇ ଠିକରେ କାମ କରିବି ଆଉ ମୋର ସବୁଠାରୁ ବଡ଼ ଶକ୍ତି ହେଲା ମୁଁ କ୍ଷେତରେ କାମ କରିବା ମୁଁ ଯେତେବେଲେ କ୍ଷେତରେ କାମ କରେ କେତେବେଲେ ପର୍ଯ୍ୟନ୍ତ କାମ କରେ ଜାଣି ହୁଏ ନାହିଁ ଘଣ୍ଟା ଘଣ୍ଟା ଧରି କାମ କରେ ଲ ଲଟା ବାଛିବା ଠାରୁ ଆରମ୍ଭ କରି କରି ଧାନ କାଟିବା ପର୍ଯ୍ୟନ୍ତ ପ୍ରତ୍ୟେକ କାମ ମୁଁ କରିଥାଏ